ବିଶେଷ କରି ପଶୁମାନଙ୍କୁ ତ ବହୁତ ପ୍ରକାର ରୁଗଗୁଡ଼ା ହେସି ସବୁ ସେ ସେସବୁ ଭିତରେ ଆମର୍ ବହୁତ୍ ପାଦ ଆଉ ମୁଖ ରୁଗ ହେସି ମୁଖ୍ୟତଃ ପାଦ ଆଉ ମୁଖ ରୁଗ ହେସି ତା'ର୍ ସାଙ୍ଗେସାଙ୍ଗେ ଏଭିଆନ୍ ଇନଫ୍ଲୁଏନଜ଼ା ବୋଲିକିରି ଭି ହେସି ନାନାଦି ରୋଗବ୍ୟାଧି ହେସି ପଶୁମାନ୍କୁ ବାକି ମୁଖ୍ୟତଃ ଏଇ ଦୁଇଟାରୁ ଆମର୍ ଅଞ୍ଚଲରେ ବିଶେଷ କରି ଦେଖ୍ବାର୍କେ ପାଇସୁଁ ଯଦି ପାଦ ମୁଖ ରୋଗ ହେଲା ବୋଲେ ତ ପଶୁମାନ୍କୁ ତାକର୍ ଭଲ୍ସେ ଯତ୍ନନେବାର୍ ଜରୁରୀ ହେ କାଁହେଲେ ଧୀରେ ଧୀରେ ଏଇ ରୋଗଟା ଆଉ ବ୍ୟାପିବାର୍କେ ଲାଗ୍ବା ତ ଏଇ ରୋଗର ଆମେ ଯେତେ ଜଲ୍ଦି ହେଇପାର୍ବା ଯତ୍ନବାନ ନେଇକରି ସେ ତା'ର୍ ଚିକିତ୍ସା କର୍ବାର୍ ମୁଖ୍ୟ ଜରୁରୀ ହେ ପାଦ ମୁଖ ରୋଗକେ ମୁକ୍ତ କରି ଅପରିଷ୍କାର ଲାଗି ସେ ଜିନିଷ୍ଟା ହେସି ତ ଆମେ ମୁଖ୍ୟ କରି ତାକର୍ ପାଦ ଆଉ ମୁଖର ସଦାବେଲେ ସଫା ରଖ୍ବାକେ ଚେଷ୍ଟା କର୍ମା ତା ସାଙ୍ଗେସାଙ୍ଗେ ଏଭିଆନ୍ ଇନଫ୍ଲୁଏନଜ଼ା ଯଦି କିଛି ଭି ଅନ୍ତା ରୋଗ ହେଲା ତ ଆମେ ସଙ୍ଗେ ସଙ୍ଗେ ଆମେ ପଶୁଡ଼ାକ୍ତରଙ୍କ ଦ୍ୱାରସ୍ତ ହୋଇକରି ସଠିକ୍ ଭାବରେ ଯେପରି ପଶୁମାନଙ୍କର୍ ଚିକିତ୍ସା ହେଇପାର୍ବା ସେ ଉପରେ ଯତ୍ନବାନ୍ ହେବା ଜରୁରୀ ହେ କାଏଁ ଲାଗି ପଶୁମାନେ ବି ଆମର୍ ଲାଗି ଜରୁରୀଅନ୍ ପଶୁମାନଙ୍କର୍ ଲାଗି ଆମେ ଗଣ୍ଡେ ବହୁତ୍ ଉପକାର୍ ପାଇଥାଉଁ ପାଦ ମୁଖ ରୋଗ ହେଉ କି ଏଭିଆନ୍ ଇନଫ୍ଲୁଏନଜ଼ା ହେଉ ଆମର୍ ପାରୁପର୍ଯ୍ୟନ୍ତ ଆମଦ୍ୱାରା ଯେନ୍ କାର୍ଯ୍ୟମାନେ ହୋଇପାର୍ବା ଚିକିତ୍ସା ସେଟା କରିକରି ପ୍ରାଥମିକ ଚିକିତ୍ସା କରିକରି ତା'ର୍ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ସଙ୍ଗେ ସଙ୍ଗେ ଆମେ ଡ଼ାକ୍ତରଙ୍କ ପଶୁଡାକ୍ତରଙ୍କ ବି ପରାମର୍ଶ ନେବା ଜରୁରୀ ହେ ପଶୁଡାକ୍ତରଙ୍କ ପରାମର୍ଶ ନେଇକରି ତା'ର୍ ଯେତେ ଯେତେ ଜଲ୍ଦି ହେଇପାର୍ବାର୍ ତା'ର୍ ଚିକିତ୍ସା କରିକରି ତା'ର୍ ସୁବିଧା ସୁଯୋଗ କର୍ବାର୍ କଥା ତାକୁ ମଝିମଝିରେ ଚିକିତ୍ସାଲୟ କି ନେଇ ପଶୁଡାକ୍ତରଙ୍କ ସହିତ ବି ଚିକିତ୍ସା କରୁଥିବାର୍ କଥା